ଆମ ବୌଦ୍ଧ ଜିଲ୍ଲା ବିଭିନ୍ନ କଳା ସାଂସ୍କୃତିକ କ୍ଷେତ୍ରରେ ବହୁତ ଭଲ ଭାବରେ ଜଣାଶୁଣା ତନ୍ନମଧ୍ୟରୁ ପ୍ରତ୍ୟେକ ଗାଁ ଗହଳିରେ ଥିବା ଦଣ୍ଡନୃତ୍ୟ ଅନ୍ୟତମ ଆମ ଗାଁରେ ମଧ୍ୟ ଏହି ଦଣ୍ଡନୃତ୍ୟ କେଉଁ ଆବାହ ଆବାହ କାଳରୁ ଚାଲି ଆସି ରହିଛି ଏହି ଦଣ୍ଡନୃତ୍ୟ ମୁଖ୍ୟତଃ ଚୈତ୍ର ମାସରେ ଆରମ୍ଭ ହୋଇଥାଏ ଖରାଦିନରେ ଏଠାକୁ ବହୁତ ଭକ୍ତ ଗଡ଼ ଆସିଥାନ୍ତି ଆଉ ଏହିଟା ପିଢ଼ୀ ପରେ ପିଢ଼ୀ ଚାଲି ଆସି ଆଉ ନୂଆ ନୂଆ ପ୍ରତ୍ୟେକ ବର୍ଷ ପିଲାମାନେ ଏହି ଦଣ୍ଡକୁ ଯାଇଥାନ୍ତି ଏଠାରେ ମୁଖ୍ୟତଃ ଯେଉଁଟାମାନେ ଭଗବାନଙ୍କୁ ପୂଜା କରିଥା ମାଳି ପାଟଭୁକ୍ତା ଆଉ ଗୁହାରିଆ ଏହିମାନଙ୍କୁ ନେଇ ଦଣ୍ଡଟା ଚାଲିଥାଏ ଦିନରେ ପାଣି ଦଣ୍ଡ ଆରମ୍ଭ ହୋଇଥାଏ ଆଉ ରାତିରେ ବିଭିନ୍ନ ସାଂସ୍କୃତିକ କାର୍ଯ୍ୟକ୍ରମ ମଧ୍ୟ ଆରମ୍ଭ ହୋଇଥାଏ ଏମିତି କି ଏହି ଦଣ୍ଡନୃତ୍ୟ ପନ୍ଦର ଦିନ ପର୍ଯ୍ୟନ୍ତ ଚାଲିଥାଏ